ଘରେ ରୋଷେଇ କରିବା ପାଇଁ ଏଲପିଜି ଗ୍ୟାସ୍ ତ ସବୁ ଘରେ ଘରେ ରହୁଛି ସେଇଥିରେ ରାନ୍ଧିବା ସମୟରେ ଯେମିତିକି ପ୍ରୋସେସ୍ କ'ଣ କ'ଣ କରିଲେ ଗ୍ୟାସ କେମତି ଲଗା ହୁଏ କେମିତି ବନ୍ଦ କରାହୁଏ ସେସବୁ ବିଷୟରେ

ଯେମିତି ଆମ ଘରେ ଯେତେବେଲେ ଘରେ ମା ବାପା କିମ୍ବା ଭାଇ ଭଉଣୀ କେ ମିଶା ନଥାଏ ଯେତେବେଲେ ମୁଁ ରୋଷେଇ କରୁଛି ସେତେବେଲେ ପ୍ରଥମ ତ ଗ୍ୟାସ୍ ସିଲିଣ୍ଡର ଆଗ୍ ଅନ୍ କରିବାର ଅଛି ତାର୍ ପରେ ଯେତେବେଲେ ରୋଷେଇ ସରିଯାଏ ତାପରେ ସେତେବେଳେ ସେଇଟା ଭଲ ଭଲ କରି ଦେଖିକରି ସେଇଟାକୁ ବନ୍ଦ କରଲେ କିଛି ଅସୁବିଧା ହୁଏନାହିଁ ଆଉ ତାର୍ ପରେ ଟିକେ ଭଲ କରି ଯାଞ୍ଚ କରି ଚେକ୍ କରି ସବୁ କିଛି ଦେଖିକରି ଅଫ୍ କରାଯାଏ ଏମ୍ତି ବହୁତ କିଛି ଅଛି ଆଉରି ଏସବୁ ମାନେ ସବୁ ସୁରକ୍ଷା ପାଇ ସୁରକ୍ଷା ଗ୍ୟାସ ଯେମିତି ଭଲ ଖରାପ ଏମିତି ସବୁ କିଛି ଦେଖି ଦେଖି ଦେଖିକରି ଏମିତି କିଛି କାମ କରାଯାଏ